ତୁ କେଉଁଠି ଅଛୁ ଓହୋ ଆରେ ଯିବା ଟିକେ କୁଆଡ଼େ ବୁଲାବୁଲି କରିବାକି ହଁ ଗଲେ ଭଲ ହୁଅନ୍ତା ହଁ ମୁଁ ସମସ୍ତେ ମିଶିକିନା ଚାରି ପାଞ୍ଚ ଜଣ ଯିବା ଗଲେ ଭଲ ମଜା ହେବ ଆଉ ହଁ ଆଇନକ୍ସ ଯିବା ହଁ

ଭଲ ଦେଖା ହେଇନି ସାଙ୍ଗମାନଙ୍କ ସାଥିରେ ଦେଖାଦେଖି ହେଇଯିବ ତା'ପରେ ସେଠି ଏଞ୍ଜୟ କରିକି ଖାଇ ପିଇକି ଆସିବା ସେଠି ଯଦି ଖାଇବା ଯଦି ମଝିରେ ଯେଉଁ ଇଣ୍ଟରଭାଲ୍ ହେବ ତ ଆମେ ଯିବାକି ବାହାରେ ଯାଇକି ଖାଇବା କି

ଆଚ୍ଛା ଆଚ୍ଛା ହଁ ହଁ

ହଁ ହଁ ହଁ

ଆଚ୍ଛା ତୁ କେଉଁଥିରେ ଯିବୁ ଆଉ ମୋତେ ଟିକେ ତୋ ସାଙ୍ଗରେ ନେଇଯିବୁ ତୋର ମୋର ପଳାଇବା ସେମା ହଁ ହଁ ଆଉ ସେମାନଙ୍କୁ କହିବୁ ସେମାନେ ସବୁ ଆସିବେ ମିଶି ଗୋଟେ ଗାଡ଼ିରେ ମିଶିକରି ଯିବା ଆଉ

ପଳାଇବା ହଁ ହଁ ହଁ ଦେଖା ଦେଖି ହେଇନି ଆଉ

ଆଚ୍ଛା ହଁ ହଁ ହଁ ହଁ ତୁ ତୁ କରିଦେଇଥିବୁ ମୁଁ ପଛରେ ଇଏ କରିବା ଆଉ ହଁ ହଁ ଯାହା ପଡ଼ିବ ଆଉ ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ଆଚ୍ଛା ହଉ ହଉ ହଁ ହଁ

ହଁ ହଁ ହଁ